ମୋର ପ୍ରିୟ ଖେଳ ହେଉଛି ଲୁଡ଼ୁ ମୋତେ ଲୁଡ଼ୁ ଖେଳିବା ପାଇଁ ବହୁତ ଭଲ ଲାଗେ ଆଉ ଲୁଡ଼ୁ ଖେଳରେ ଆମେ ଚାରିଜଣ ଖେଳିଥାଉ ଆଉ ଚାରିଜଣରେ ମୁଁ ସବୁବେଳେ ଜିତିଯାଏ ଆଉ ବେଳେ ବେଳେ ହାରି ବି ଯାଏ ସେଥିପାଇଁ ମୋତେ ଲୁଡ଼ୁ ଖେଳିବା ପାଇଁ ଭଲ ଲାଗେ ଲୁଡ଼ୁରେ କ'ଣ ଅଛିକି କି ଚାରି ଜଣ ଯାକ ମାନେ ପୁରା ଦିମାଗକୁ ନେଇକି ମୁଣ୍ଡରେ ପୁରାଇକି ପୁରା ଦାନା ପୁରା ପକାଇଥାନ୍ତି କେଉଁ ଗୋଟି ଚଲେଇବେ କାହା ପରେ କାହାକୁ ଚଲାଇବେ ସେଇଟାକୁ ସେ ସବୁବେଳେ ଧ୍ୟାନ ରଖନ୍ତି ମୁଁ ବି ହାର ମାନେନି କାହାପରେ କେଉଁଟା ଚଲାଇଲେ ମୋ ଦାନା ମରିବନି ସେଥିପାଇଁ ମୁଁ ଲୁଡ଼ୁର ଦାନା ପକାଇଥାଏ ଆଉ ଛଅ ପଡ଼ିବାଟା ଖୁସି ଲାଗେ ସେଥିପାଇଁ ମୋତେ ଖେଳିବା ପାଇଁ ବି ବହୁତ ମଜା ଲାଗେ ଆଉ ମୁଁ ସବୁବେଳେ ଜିତେ ଆଉ ବେଳେ ବେଳେ ହାରିଯାଏ ହାରିଗଲେ ବି ମୁଁ କେମିତି ଜିତିବି ବୋଲି ସେଇଟା ପୁରା ମନେ ମନେ ଭାବିଥିବି ୟାପରେ ଏଇଟା କରିବି ସେଇଟା କରିବି ଏମିତି ଭାବିଥାଏ ସେଥିପାଇଁ ମୋତେ ଲୁଡ଼ୁ ଖେଳିବା ପାଇଁ ଭଲ ଲାଗେ ଆଉ ମୁଁ ମୋ ସାଙ୍ଗମାନଙ୍କ ସହିତ ମିଶିକି ଲୁଡ଼ୁ ଖେଳେ ସବୁବେଳେ ମୋତେ ବହୁତ ଖୁସି ବି ଲାଗେ